ଜଳଖିଆ ଉପରେ ଯେଉଁ ଦହିବରାଟା ବହୁତ ଭଲ ଲାଗେ ଦହିବରା କରିବାକୁ ଆମ ଛୁଆମାନେ ବି ବହୁତ ଭଲ ପାଆନ୍ତି ଦହିବରାଟା କଲେ ଫାଷ୍ଟ ପ୍ରଥମରେ ବିରିକୁ ପାଣିରେ ବତୁରାଇବୁ ବତୁରାଇଲା ପରେ ବିରିଟା ବତୁରିକି ଫୁଲିବ ଫୁଲିଲା ପରେ ତାକୁ ଧୋଇବୁ ଧୋଇକି ତାକୁ ଗ୍ରାଇଣ୍ଡର୍ରେ ବାଟିବୁ ବାଟିକି ତା'ପରେ ସୁଜି ଆଣିକି ସୁଜି କୁ ସୁଜି ଆଉ ବିରିକୁ ତାକୁ ମାନେ ଗୋଳାଇ ଗୋଳାଇକି ତାକୁ ଯେତେବେଳେ ଲୁଣ ପକାଇକି ତାକୁ ଗୋଳାଇକି ରଖିଦେବୁ କିଛି ସମୟ ପରେ ଫୁଲି ସାରିଲା ପରେ ତାକୁ ଭେସୁଙ୍ଗା ପତ୍ର ଆଣିକି ପିଆଜ କାଟିକି ସେ ତାକୁ ବି ସେଥିରେ ଗୋଳାଇବୁ ଗୋଳାଇକି ବି ତାକୁ କଢ଼େଇରେ ଫାଷ୍ଟ ଗ୍ୟାସ୍ ଲଗାଇବୁ ଗ୍ୟାସ୍ ଲଗାଇଲା ପରେ ତା'ପରେ କଢ଼େଇ ବସାଇବୁ କଢ଼େଇ ବସାଇ ତା'ପରେ ତେଲ ପକାଇକି ତେଲଟା ଟିକେ ଗରମ ହେଲା ପରେ ତାକୁ ବିରିକି ଯେଉଁ ଯେଉଁଟା ଗୋଳା ହେଇକି ରଖା ହେଇଥିବ ବିରି ଆଉ ସୁଜିକୁ ତାକୁ ବରା ଛାଙ୍କିବୁ ବରା ଛାଙ୍କିକି ତାକୁ ଦହିବରା କରିବାକୁ ହେଲେ ତାକୁ ପାଣିରେ ଭେଦାଇବାକୁ ପଡ଼ିବ ପାଣିରେ ଭେଦାଇବୁ ସେ ଭେଦି ସାରିଲା ପରେ ତାକୁ ଗୋଟେ ଖାଲି ଜାଗାକୁ ଗୋଟେ ତସଲାକୁ ଖାଲି ତସଲାକୁ ତାକୁ ବାହାର କରିକି ସେଇ ଯେଉଁ ବରାକୁ ରଖିଦେଉ ତା'ପରେ ହେଲା ତାକୁ ଦହିରେ ପକାଇ ଦଉ ଦହିରେ ପକାଇଲା ପରେ ସେଟା ମାନେ ପଘାରିବୁ ପଘାରିଲା ଯେଉଁ ଭେସୁଙ୍ଗା ପତ୍ର ତେଲ ଫାଷ୍ଟ କଢ଼େଇରେ ବସାଇବୁ ତା'ପରେ ତେଲ ଗରମ କରିବୁ ତେଲ ଗରମ କଲା ପରେ ଯେଉଁ ଭେସୁଙ୍ଗା ପତ୍ର ଆମର ଶୁଖିଲା ଲଙ୍କା ଆଉ ଯେଉଁ ସୋରିଷ ତାକୁ ପଘାରିବୁ ପଘାରିକି ତା'ଠି ଲଙ୍କାଗୁଣ୍ଡ ଟିକେ ପକାଇବୁ ଟିକେ ଚିନି ପକାଇବୁ ଟିକେ ଲୁଣ ପକାଇବୁ ପକାଇଲା ମାନେ କ'ଣ ଜିନିଷଟା ଟିକେ ଭଲ ଲାଗେ ଦହିବରାଟା କରିବୁନା ଦହିବରାଟା ଟିକେ ଭଲ ଲାଗେ ସେଇଟା ପଘାରି ସାରିଲା ପରେ ଟିକେ ଜଷ୍ଟ ଯେଉଁ ଥଣ୍ଡା ହେଇଗଲା ପରେ ଯେଉଁ କାହିଁକିନା ସେଟା ପଘରା ହେଇଥିବ ନା ସେଟା ଗରମ ଦହିରେ ପକାଇଲା ମାନେ ସେଇଟା ଛେନା ଛିଣ୍ଡିଯିବ ଟିକେ ଗରମ ଟିକେ ଥଣ୍ଡା ହେଲା ପରେ ତାକୁ ଦହିବରାରେ ତାକୁ ପକାଇ ଦଉ ପକାଇ ଦେଲା ପରେ ସେ ଦହିବରାଟା ହେଇଯାଏ ଆଉ ଛୁଆମାନେ ଖାଆନ୍ତି ବହୁତ ଖୁସି ହେଇଯାଆନ୍ତି ଖାଇକି ବହୁତ ଖୁସି ହେଇଯାଆନ୍ତି